ହ୍ୟାଲୋ ଆଜ୍ଞା ଆପଣ ଉବର୍ କ୍ୟାବ୍ କଷ୍ଟୁମର୍ କେୟାରରୁ କହୁଥିଲେ ତ ହଁ ମୁଁ ଆପଣଙ୍କର କ୍ୟାବ୍ ସର୍ଭିସ୍ରେ ମୁଁ ଦୁଇ ଘଣ୍ଟା ପୂର୍ବରୁ ଗୋଟେ ଯାଜପୁରକୁ କରିଥିଲି ଭୁବନେଶ୍ଵରରୁ ଯାଜପୁରକୁ କ୍ୟାବ୍ ବୁକିଙ୍ଗ୍ କରିଥିଲି ଆଉ କିନ୍ତୁ ଏବେ ମୋର ଅର୍ଜେଣ୍ଟ୍ ସେ ଭାଇଙ୍କର ଜଣଙ୍କର ଦେହ ଖରାପ ହେଇ ଯାଇଛି ତ ମୋତେ ଯିବାକୁ ପଡ଼ିବ ଏଇଠି ରହିବାକୁ ପଡ଼ିବ ଟିକେ ସେଥିପାଇଁ ଆପଣ ଟିକେ ମୋର ସେଇ ଇଏ କୁ ବାତିଲ କରିବାକୁ ଚାହୁଁଛି ମୋର କ୍ୟାବ୍ ବୁକିଂକୁ ଆଉ ମୁଁ ଆଡଭାନ୍ସ୍ ପାଞ୍ଚଶହ ଟଙ୍କା ବି ପେ କରିଦେଇଛି ସେଇଟାକୁ ବି ମୁଁ ଫୋନ୍ପେ ମାଧ୍ୟମରେ ସେଇଟା ମୁଁ ରିଟର୍ନ୍ ଚାହୁଁଛି ଆପଣ ସେଇଟା ରିଟର୍ନ୍ କରିପାରିବେ କି ଆଉ ମୋ ନହେଲେ ମୋ ଏକାଉଣ୍ଟ୍ ନମ୍ବର୍ ଏସ୍ବିଆଇରେ ଏକାଉଣ୍ଟ୍ ନମ୍ବର୍ ଅଛି ସେଇଥିରେ ସେଇଥିରେ ଆପଣ ଡାଇରେକ୍ଟ୍ ରିଟର୍ନ୍ କରିପାରିବେ ଆପଣ ଫୋନ୍ ମୋ ଫୋନ୍ପେ କିମ୍ବା ମୋ ଏକାଉଣ୍ଟ୍ ନମ୍ବର୍ରେ ବି ଆପଣ ରିଟର୍ନ୍ କରିପାରିବେ ହଁ ହଉ